ଦଶ ଅକ୍ଟୋବର ଦୁଇହଜାର ଉଣେଇଶି ଛବିଶି ଜାନୁଆରୀ ଦୁଇହଜାର ଚବିଶି ପନ୍ଦର ଅଗଷ୍ଟ ଦୁଇହଜାର ପନ୍ଦର ଚଉଦ ଫେବୃଆରୀ ଦୁଇହଜାର ସତର ଏକ ମେ ଦୁଇହଜାର ଏକ